ନା ସେମିତି ଆମ ଗାଁରେ କୌଣସି ପ୍ରକାରର ବିବାଦ ହୋଇନାହିଁ ବା ସେ ବିଷୟରେ ମୋର ମୁଁ ବି ବିଶେଷ ଜାଣିନାହିଁ ତେଣୁ ମୁଁ କହିପାରିବି ବି ନାହିଁ